ଏ ମୋବାଇଲ୍ଟିଏ ଆଣିଲି ଯେ ଭଲ ନାହିଁ ପଡ଼ିଲା ବୋ କ'ଣ କି ଏଇଠି ପଡ଼ି ମାନେ ପଡ଼ି ପଡ଼ି ତ ନାହିଁ ଯାଇ ଚାର୍ଜ୍ ଟିକେ ଭଲ ନାହିଁ ବାକି ଆର୍ ଚାର୍ଜ୍ କରିବୁ ବୋଇଲେ ବୋଇଲେ ବି ନାହିଁ ଯିବାର ଭିଡିଓ ଦୁଇ ଚାରିଟା ଦେଖିଦେବୁ ବୋଇଲେ ସେ ଚାର୍ଜ୍ ସରିଯାଉଛି କି ନେଟ୍ୱାର୍କ ଫାଇଭ୍ ଜି ଆଣିବ ଅଧିକା ନେଟ୍ୱାର୍କ ଏଇଟା ଭଲ ଆଶା ସ୍ପିଡ଼୍ ଡାଟା ହେବ ବୋଲି ସେ ସ୍ପିଡ଼୍ ବି ନାହିଁ ହେବାର ସେ ଫୋର୍ ଜି ଯେଉଁ ଥିଲା ସେଇଟା ଭଲ ମୋବାଇଲ୍ଟିଏ ଥିଲା ଏଇଟା ଆହୁରି ଟୋଟାଲି ବ୍ୟାକ୍ଅପ୍ ନାହିଁ ନେବା ଚାର୍ଜ୍ ନାହିଁ ରହିବା କି ନେଟ୍ୱାର୍କ ଭଲ ସେ ଆସିଲେବି ସେଇଟା କ'ଣ ହେଉଛି ସେଇଟା ହ୍ୟାଙ୍ଗ୍ ହୋଇଯାଉଛି ଆଉ ଟିକିଏ କ'ଣ ଅଧିକ ଫିଲ୍ମ ଦେଖିଦେଲି ବୋଇଲେ ମୋବାଇଲ୍ ପୁରା ତାତି ଯାଉଛି ଏକା ସେଠି ଏମିତି ଏହି ଲାଗି ପ୍ରୋବ୍ଲେମ୍ ହେଉଛି